ମୁଁ ନିଜେ ଦୋକାନକୁ ଯାଇଥିଲି ସିଲେଇ ଶିଖିଲି ଛଅ ମାସ ସିଲେଇ ପୁରା ଭଲ ଭାବରେ ଦୋକାନରେ ଶିଖିଲି ଆଉ ସିଲେଇ ନିଜେ ଶିଖିକି ବି ଏବେ ନିଜେ କରୁଛି ସିଲେଇ ଦୋକାନ ଯେତେବେଳେ ଶିଖିବାକୁ ଗଲି ସିଏ ହେଲା ମୋତେ ଫାଷ୍ଟ ଶିଖାଇଲେ ଛାୟା ଶିଖାଇଲେ ତା'ପରେ ଡ୍ରେସ ଝିଅ ଛୁଆଙ୍କ ଡ୍ରେସ ଶିଖାଇଲେ ପଟି ବାଲା ପ୍ୟାଣ୍ଟ ଆଉ ଚୁଡ଼ି ପ୍ୟାଣ୍ଟ ସବୁ ଏମିତି ସିଏ ଶିଖାଇଲେ ଆଉ ତା'ପରେ ଲାଷ୍ଟରେ ଶିଖାଇଲେ ବ୍ଲାଉଜ ସେଇ ବ୍ଲାଉଜ ଶିଖେଇ ଆସିକି ମୁଁ ଘରେ ନିଜେ ସିଲେଇ କଲି ନିଜେ ସିଲେଇ କରିକି ଧୀରେ ଧୀରେ କରି କରିକା ବ୍ଲାଉଜ ହେଲା ତା'ପରେ ନିଜର ମୋର ସିଲେଇ କଲି ତା'ପରେ ଆମ ନିଜ ଭଉଣୀ ମାନଙ୍କର ଏମିତି ସିଲେଇ କଲି ସିଲେଇରେ ମୋତେ ବହୁତ ଖୁସି ଲାଗିଲା ଯାହା ହେଉ ମୁଁ ତ ନିଜେ ମୁଁ କିଛି ଗୋଟେ ଶିଖିଲି ଶିଖିବା ଦ୍ଵାରା କିଛି ଜାଣିଲି ସିଲେଇ ବି ଏବେ ବି ମୁଁ କରୁଛି ଏତେ ବର୍ଷ ହେଲାଣି ତଥାପି ମୁଁ ପୁରା ସିଲେଇ ଠିକ୍ ସେ କରି ଦେଉଛି ସେଥିରେ ପୁରା ମୁଁ ବହୁତ ଖୁସି ଅଛି ସିଲେଇଟା ମୋ ପାଇଁ ବହୁତ ଭଲ ହେଲା ଶିଖିବାରେ ଦୋକାନ ଯାଇଥିଲି ବୋଲି ଛୋଟବେଳେ ଶିଖି ଦେଲି ଶିଖିବା ଇଏଟା ଆଜି ହେରିକା ବି ମୁଁ ତାକୁ ଜାରି ରଖିଛି ସେଥିରେ ମୁଁ ବହୁତ ଖୁସି ଅଛି ସିଲେଇରେ ନିଜେ କିଛି ଗୋଟେ କରିପାରିଲି ଦୋକାନ ଯାଇଥିଲି ସିଏ ସେଇଠି ଛଅ ମାସେ ଶିଖାଇଲେ ପୁରା ଭଲ ସେ ତା'ପରେ ଘରେ ନିଜେ ଗୋଟେ ଟେଲର ବାପା ମାଆ କିଣିଦେଲେ ସେଇ ଟେଲରଟାକୁ ନିଜେ ଆମେ ଚଲାଇଲୁ ଧୀରେ ଧୀରେ ଚଲାଇଲା ପରେ ଯାହା ଶିଖିଥିଲି ସେ ସେଇଟା ନିଜେ ଘରେ ପ୍ରାକ୍ଟିସ କରିବା ଦ୍ଵାରା ପୁରା ଭଲ ସେ ଆମର ମାନେ ସିଲେଇ ଠିକ୍ ସେ ହେଲା ସେ ହେଲା ପରେ ବହୁତ ଭଲ ଲାଗିଲା ସିଲେଇ କରିବାକୁ ଆଜି ପର୍ଯ୍ୟନ୍ତ ସିଲେଇ ଜାରି ରହିଛି ସିଲେଇ ରେ ମୁଁ ବହୁତ ଆଜି ଖୁସି ଅଛି